ଆଥ୍ଲେଟ୍ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମ ଅଞ୍ଚଳରେ ଅନେକ ସ୍ୱତନ୍ତ୍ର କ୍ରୀଡ଼ା କେନ୍ଦ୍ର ଅଛି ଏବଂ ସେମାନଙ୍କ ପାଇଁ ସୁବିଧା ଉପଲବ୍ଧ ମଧ୍ୟ ଅଛି ଯେପରି ଆଥଲେଟ୍ମାନେ ରହିବା ପାଇଁ ଭଲ ଭଲ ଘର କିମ୍ବା ହୋଟେଲ୍ ହୋଟେଲରେ ଭଲ ଭଲ ଖାଦ୍ୟ ଓ ଓ ଶୋଇବା ପାଇଁ ଭଲ ଭଲ ରୁମ୍ ଗଦି ତକିଆ କମ୍ବଳ ସବୁ ଅଛି କାରଣ ସେମାନଙ୍କୁ ଭଲ ଖାଦ୍ୟ ଏବଂ ସେମାନେ ଭଲସେ ଶୋଇଲେ ହିଁ ସେମାନେ ଭଲରେ ଖେଳିପାରିବେ ଆମ ଦେଶର ନାଁକୁ ରଖିପାରିବେ ଓ ଭଲ ଭଲ ଖେଳର ଉପକରଣ ମଧ୍ୟ ଯେମିତି କ୍ରିକେଟର ବ୍ୟାଟ ବଲ୍ ବ୍ୟାଡମିଣ୍ଟନ ଇତ୍ୟାଦି ଓ ଖେଳ ଭଲ ଭଲ ଖେଳର କୋଚ୍ମାନେ ମଧ୍ୟ ସେମାନଙ୍କୁ ଶିଖାନ୍ତି କି ଏପରି ଖେଳିଲେ ଭଲ ହେବ ବୋଲି ଶିଖାନ୍ତି ଓ ସେମାନେ ଏହାକୁ ଅନୁସରଣ କରି ଖେଳନ୍ତି ଓ ଓ ଆମ ଦେଶର ନାଁ ରଖିଥାନ୍ତି